ଯୋଗ ଆମେ ଯୋଗ ଚିକିତ୍ସା କହିଲେ ଆମେ ଯୋଗରେକୁ ବୁଝିଥାଉ ଯୋଗସାନ୍ତ ଦେହର ସୁସ୍ଥତା ପାଇଁ ମଧ୍ୟ ଆମେ କରିଥାଉ ଆଗ ଶିକ୍ଷକ ଗୋଟିଏ ବ୍ୟକ୍ତିର ସମସ୍ତ ଦେହର ସୁରକ୍ଷା ଏବଂ ଭଲ ପାଇଁ ମଧ୍ୟ ଏହା କରିବା ଆବଶ୍ୟକ ଯୋଗ କରିବା ଦ୍ୱାରା ବ୍ୟକ୍ତିର ମସ୍ତିଷ୍କ ଏବଂ ଶରୀରର ସମସ୍ତ ଅଙ୍ଗ ଭଲ ରହିଥାଏ ଏବଂ ରୋଗ ରୋଗ ଆକ୍ରାନ୍ତ କରିବା ଶକ୍ତି କମିଯାଇଥାଏ ଯାହା ଶରୀର ପାଇଁ ହିତକାରକ ହୋଇଥାଏ ଏହା ବଡ଼ିର ସମସ୍ତ ରକ୍ତ ସଞ୍ଚାଳକ ଶକ୍ତି ବଢ଼ିଥାଏ ଏବଂ ଏହି ଯୋଗ ସକାଳୁ ଏବଂ ସକାଳୁ କରିବା ଦରକାର ଖାଇବା ପୂର୍ବ ଏବଂ ଛୋଟରୁ ବଡ଼ ପର୍ଯ୍ୟନ୍ତ ଏହି କାର୍ଯ୍ୟ ସମସ୍ତେ ବା ଯୋଗ କରିବା ଆବଶ୍ୟକ ଯୋଗ ନୂଆ ଯେଉଁ ବ୍ୟକ୍ତି ବା ଯେଉଁ ପରାମର୍ଶ ଦେଇଥାନ୍ତି ପରାମର୍ଶ ଦାତା ତାହା ଯୋଗ ବା ବ୍ୟକ୍ତି ପରାମର୍ଶ ଦେଇଥାନ୍ତି ତାଙ୍କୁ ଆମେ ସେଇ ଯୋଗ ମଧ୍ୟରେ ସମସ୍ତ ପରାମର୍ଶ ଦେବା ଆବଶ୍ୟକ ଯୋଗ ସାଧାରଣତଃ ପ୍ରତିଦିନ କରିଲେ ବଡ଼ି ଏବଂ ଶରୀର ବହୁତ ସୁସ୍ଥ ରହିଥାଏ ମା ବ୍ୟକ୍ତିକୁ ଆମେ ଏହି ଯୋଗ ଯୋଗ ବିଷୟରେ ସେଇ ପରାମର୍ଶ ସେ ପ୍ରତିଦିନ ସକାଳୁ କରିବା ଆବଶ୍ୟକ ଏବଂ ଏହି ଯୋଗ କରିବା ଦ୍ୱାରା ନିଜର ଦେହ ପାଇଁ ଏହା ସୁସ୍ଥ ଏବଂ ବ୍ୟକ୍ତିର ମସ୍ତିଷ୍କ ଭଲ ରହିଥାଏ ଏହି ଯେଉଁ କରିବା ଦ୍ୱାରା